ମୋର ଆଜି ଜଣେ ପର୍ଯ୍ୟଟକଙ୍କ ସହିତ ଦେଖା ହେଇଥିଲା ଏବଂ ସେ କହିଲେ ଯେ ଆପଣଙ୍କର ଏ ମୟୁରଭଞ୍ଜ ଜିଲ୍ଲାରେ କ'ଣ କ'ଣ ଅଛି ମୁଁ କହିଲି ଆମର ଏଠି ସବୁ ପ୍ରକାର ଖାଦ୍ୟ ମଧ୍ୟ ମିଳେ ଏବଂ ସେ ପଚାରିଲେ ଏଠି ଭଲ ରହିବା ପାଇଁ ଯାଗା କୋଉଠି ଅଛି ମୁଁ ତାଙ୍କୁ କହିଲି ହଁ ଚାଲନ୍ତୁ ମୁଁ ସେ ଯାଗା ମୁଁ ଦେଖେଇ ଦେଉଛି ତାଙ୍କୁ ଘର ମଧ୍ୟ ଦେଲି ଦେଖେଇ ଦେଲି ସିଏ ସେଠି ରହିବା ପାଇଁ ତାଙ୍କର ସୁବିଧା ହେଲା ତା'ପରେ ସିଏ କହିଲେ ଯେ ଆପଣଙ୍କର ଏଠି ପର୍ବପର୍ବାଣି କେ ଦିନ ଚାଲେ ଆପଣଙ୍କର ସଂସ୍କୃତି କ'ଣ ବୋଇଲେ ଆମର ଏଠି ଓଡ଼ିଆ ଭାଷାରେ ଆମର ସବୁକିଛି ଓଡ଼ିଆ ଆମର ଏଠି ଚାଲନ୍ତି ଆମର ଏଠି ଛଉ ନୃତ୍ୟ ପ୍ରଥମ କରି ଭଲ ଚାଲେ ଏବଂ ଲୋକଙ୍କର ଝୁମର୍ ଅଛି ବିଭିନ୍ନ ପ୍ରକାର ଆଦିବାସୀ ଲୋକମାନେ ଏଠି ଜୀବନଯାପନ କରନ୍ତି ଏମାନେ ମଧ୍ୟ ଯେଠି ଆମର ମେଳା ମଉଜ ହୁଏ ସେଠି ଆମର ଏ ପ୍ରକାର ଝୁମର ବା ଛଉ ବିଭିନ୍ନ ପ୍ରକାର ଇଏ ଚାଲିଥାଏ ତ ଆହୁରି ମଧ୍ୟ ସେ ପଚାରିଲେ ଯେ ଆପଣଙ୍କର ଏଠି ଦେଖି ମାନେ ଦର୍ଶନୀୟ ସ୍ଥାନ କି କି ଅଛି ମୁଁ କହିଲି ଆମର ଏଠି ମୟୁରଭଞ୍ଜ ଜିଲ୍ଲାରେ ବାରିପଦାରେ ରହିଛି ଆମର ଏକ ଜଗନ୍ନାଥ ମନ୍ଦିର ଆଉ ସେଠି ଆମର ବହୁତ ଲୋକ ଯିବା ଆସିବା କରି ଲୋକମାନଙ୍କୁ ଆପଣାର କରି ନେଇଛନ୍ତି ଜଗତର ନାଥ ଜଗନ୍ନାଥ ଧାମ ଆମର ବାରିପଦା ଏବଂ ଆମର ଏଠି ଜଙ୍ଗଲ ବହୁତ ରହିଛି ଆମର ଏଠି ମୟୁରଭଞ୍ଜ ଜିଲ୍ଲାରେ ଶିମିଳିପାଳ ରହିଛି ଏହି ଶିମିଳିପାଳରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ମଧ୍ୟ ରହିଛନ୍ତି ସେମାନେ ତାଙ୍କର ସମୟ ହେଲେ ସେମାନେ ବାହାରକୁ ବାହାରି ବୁଲି ଖାଇପିଇ କି ସେମାନେ ତାଙ୍କର ଯାଗାକୁ ପୁଣି ଫେରିଯାଆନ୍ତି ବାଘ ଭାଲୁ ଆଉ ଆଉ ବିଭିନ୍ନ ପ୍ରକାର ସାପ ଏଇ ରକମର ବିଭିନ୍ନ ପ୍ରକାର ଜିନିଷ ସବୁ ସେଠି ଆମର ରହିଛି ଆଉ ସେଠି ଆମର ଦେବକୁଣ୍ଡ ମଧ୍ୟ ରହିଛି ସେଠି ଲୋକମାନେ ଆସିକି ସବୁ ପ୍ରକାର ଦର୍ଶନୀୟ ସ୍ଥାନ ରହିଛି ଦେବକୁଣ୍ଡ ଏଗୁଡ଼ିକ ମାନେ ନଦୀରେ ବହିଯାଇଛି ବହୁତ ଉପରକୁ ପାଣି ପଶୁଛି ସେଠି ମାଛ ମଧ୍ୟ ରହିଛନ୍ତି ସେଇ ମାଛ ମାନେ ବହୁତ ବଡ଼ ବଡ଼ ମାଛ ରହିଛନ୍ତି ତେଣୁ ସେଠି ବର୍ଷକୁ ମାନେ ବର୍ଷକୁ ପ୍ରାୟ ବହୁତ ଲୋକ ଆସିକି ସେମାନେ ଦର୍ଶନୀୟ ସ୍ଥାନ ସେଆଡ଼େ ଦର୍ଶକମାନେ ଆସିକି ଦେଖିଯାଆନ୍ତି ତେଣୁ ଆମେ ସେଟାକୁ ମଧ୍ୟ ତାଙ୍କୁ କହିଲି ଏବଂ ତାଙ୍କ ବିଷୟରେ ସେମାନେ କହିଲେ ଆମ ଦେଶରେ ଏଇ ଏଇଆ ବିଭିନ୍ନ ପ୍ରକାର ତାଙ୍କ ଦେଶରେ କ'ଣ କ'ଣ ଚାଲିଛି ସେ ପର୍ଯ୍ୟଟକ କହିଲେ